ଆମର ଏ ଗଜପତି ଜିଲ୍ଲାରେ ଟିକେ ବିରିୟାନୀ ଆଉ ଟିକେ କ'ଣ କର ବିରିୟାନୀ ଆଉ ଛୋଟ ଛୋଟ ଖାଇବେ ନା ଆଉ ସବୁ ବହୁତ ପ୍ରକାର ବିକିବାକୁ ଗୋଟେ ଜାଗାଟେ ଇଏ କରିବା ଆଉ ସବୁ ସୁବିଧା କରିବା

ଜାଗା ପହଁଞ୍ଚ ହଁ ହଁ ଗଜପତି ଜିଲ୍ଲାରୁ ଜିଲ୍ଲାର କରିବା ହଁ ଆ ଆଉ ସାମ୍ବ ସେଇଟା ସାମ୍ବଦିକ ଦ୍ୱାରା ପେପରରେ ଛପେଇବେ ହଁ ହଁ ଛୋଟ ଛୋଟ ଖେଳଣା ଆଉ ବିରିୟାନୀ ଏମିତି ବହୁତ ପ୍ରକାର କରିକିରି ସେଇଟା ପେପରରେ ସମ୍ବାଦକୁ କହିଲେ ଛପେଇକିରି ଇଏ କରିବା ଆଉ ହଁ ହଁ ହଉ ଠିକ୍ ହଁ ବୁଝାବୁଝି କରି ଠିକ କର ହଁ ହଉ

ଆ ଦୁଇଟା ଆ ଦ